ଭାରତର ଶିକ୍ଷା ବ୍ୟବସ୍ତାରେ ଦୁଇ ପ୍ରକାର ଶିକ୍ଷା ଅଛି ଗୋଟେ ସହରରେ ଶିକ୍ଷା ଦିଆଯାଉଛି ଆଉ ଗୋଟେ ଗାଁ ମଧ୍ୟରେ ଶିକ୍ଷା ଦିଆଯାଉଛି ତ ସହରର ଶିକ୍ଷା ଆଉ ଗାଁ'ର ଶିକ୍ଷା ଭିତରେ ଫରକ୍ ଅଛି ଯେମିତି ସହରର ପିଲାମାନେ ପାଖକୁ ଯାଉଛନ୍ତି ତାଙ୍କୁ ଭଲ ଭାବରେ ଶିକ୍ଷା ଦିଆଯାଉଛି ସେମାନଙ୍କର ଭଲ ଭାବରେ ତାଙ୍କୁ ଗୋଟେ ଜିନିଷକୁ ଭଲ ଭାବରେ ବୁଝାଯାଉଛି ଜଣାଯାଉଛି ସହରର ସେମାନେ ପାଖରେ ସବୁ ଜିନିଷ ପାଇପାରୁଛନ୍ତି କିନ୍ତୁ ସେଇଟା ଗାଁ'ରେ ହେଇପାରୁନି ଗାଁ'ରେ ବା ଏତେ ମାତ୍ରାରେ ଶିକ୍ଷା ଦିଆଯାଇ ପାରୁନି ଯାହାଦ୍ୱାରା କି ଗୋଟେ ପିଲା ଭଲ ଭାବରେ ବୁଝିପାରିବ କି ଜାଣିପାରିବ କି ପଢ଼ିପାରିବ ସେଇ ଟାଇପ୍ର ସେମାନଙ୍କୁ ବୁଝାଯାଉନି କି ଗାଇଡ଼୍ କରାଯାଉନି ଏଣୁ ସହରର ପିଲା ଆଉ ଗାଁ'ର ପିଲା ମଧ୍ୟରେ ବହୁତ ଫରକ୍ ଅଛି ସହରର ପିଲା ସବୁ ଜିନିଷ ପାଇପାରୁଛନ୍ତି ପଢ଼ା ଜିନିଷ ହେଉ କି ଯେକୌଣସି ଜିନିଷ ହେଉ ସେ ସାଙ୍ଗେ ସାଙ୍ଗେ ପାଇପାରୁଛନ୍ତି କି ସେମାନଙ୍କ ଟିଚର୍ ହୁଅନ୍ତୁ କି ସେମାନଙ୍କ ଶିକ୍ଷକ ତାଙ୍କୁ ଭଲ ଭାବରେ ବୁଝଉଛନ୍ତି ଗୋଟେ ଜିନିଷକୁ କି ସବୁ ଜିନିଷ ତାଙ୍କୁ ବର୍ଣ୍ଣନା କରିକି କହୁଛନ୍ତି କିନ୍ତୁ ଗାଁ'ରେ ସେଇଟା ହେଇପାରୁ ନାହିଁ ଗାଁ'ର ଶିକ୍ଷା ସହରର ଶିକ୍ଷା ତୁଳନାରେ ବହୁତ କମ୍ ଗାଁ'ରେ ଶିକ୍ଷା ଏତେଟା ଏତେଟା ମାତ୍ରାରେ ଦିଆଯାଉ ନାହିଁ ଯେତେଟା ସହରରେ ଦିଆଯାଉଛି କିନ୍ତୁ ଗାଁ'ର ପିଲାମାନେ ଙ୍କୁ ଯଦି ଆମେ ସହରର ଶିକ୍ଷା ଭଳିଆ ଶିକ୍ଷା ଦେଇପାରିବା ତେବେ ଏ ଗାଁ'ର ପିଲା ମଧ୍ୟ ବହୁତ ଉନ୍ନତି କରିବେ ଏବଂ ବହୁତ ଇମ୍ପ୍ରୂଭ୍ କରିବେ ବହୁତ ଆଗେଇବେ ଆମ ଦେଶପାଇଁ ଦିନେ ଭଲକାମ କରିବେ ତେଣୁକରିକି ଆମ ଗାଁ ଶିକ୍ଷା ଅନୁସାରେ ସହରର ଶିକ୍ଷା ଡିଫରେଣ୍ଟସ୍ ଏବଂ ଆକୁ ଉନ୍ନତ କଲେ ବହୁତ ଭଲହେବ